ପାଞ୍ଚ ଜାନୁୟାରୀ ଦୁଇ ହଜାର ବାଇଶି ଅଠର ମାର୍ଚ୍ଚ ଦୁଇ ହଜାର ତେଇଶି କୋଡ଼ିଏ ମେ ଦୁଇ ହଜାର ତେଇଶି ପଚିଶ ଡିସେମ୍ୱର ଦୁଇ ହଜାର ତେଇଶି ଏକ ଜାନୁୟାରୀ ଦୁଇ ହଜାର ଚବିଶି